ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଏବଂ ଐତିହାସିକ ସ୍ଥାନ ଗୁଡ଼ିକ ହେଉଛି ମା' ଦକ୍ଷିଣକାଳୀ ମଣିନାଗେଶ୍ୱରୀ ଜଗନ୍ନାଥ ମନ୍ଦିର ଲଡ଼ୁବାବା ମନ୍ଦିର ରଘୁନାଥ ମନ୍ଦିର କଣ୍ଟିଲୋ ନୀଳମାଧଵ ମନ୍ଦିର ଏଠାରେ ପୌରାଣିକ ସମୟରୁ ମା' ମଣିନାଗେଶ୍ଵରୀ ପ୍ରତିଷ୍ଠିତ ଅଛନ୍ତି ଲୋକଙ୍କ ବିଶ୍ୱାସ ଅଛି ଯେ ମା' ମଣିନାଗେଶ୍ୱରୀ ପ୍ରତ୍ୟେକ୍ଷ ଠାକୁରାଣୀ ଏବଂ ଏଠାରେ ଭକ୍ତଙ୍କ ମନୋସ୍କାମନା ପୂର୍ଣ୍ଣ ହୁଏ ଏଠାକାର ପରିବେଶ ଯେମିତି ସୁନ୍ଦର ସେମିତି ଏଠାକାର ପାଣିପାଗ ମଧ୍ୟ ସେମିତି ଏଠାକୁ ବହୁତ ଦୂର ଲୋକରୁ ବୁଲାବୁଲି କରିବାକୁ ଆସନ୍ତି ମନ୍ଦିରକୁ ଯିବାପାଇଁ ପାଞ୍ଚ କିଲୋମିଟର ପଡ଼ିଥାଏ ଏଠାରେ ରାସ୍ତା ବଙ୍କା ଟଙ୍କା ହୋଇଥାଏ ବା ଅଣଓଷାରିଆ ହୋଇଥାଏ ଏଠାକୁ ବହୁତ ଦୂରରୁ ଲୋକମାନେ ଆସନ୍ତି ଭୋଜି କରନ୍ତି ମା'କୁ ପ୍ରାର୍ଥନା କରନ୍ତି